ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଆମ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଅନୁଷ୍ଠାନ ରହିଛି ଏବଂ ଯଦି କିଛି ଗୋଟାଏ ଖେଳାକୁ ସ୍ୱତନ୍ତ୍ର ଦେଖିବା ଫୁଟବଲ ଖେଳ ରହିଛି ଫୁଟବଲ ଖେଳ ମଧ୍ୟ ଆମର ପଞ୍ଚାୟତ ସ୍ତର ଏବଂ ବ୍ଲକ ସ୍ତରରୁ ଚୟନ କରି ଜିଲ୍ଲା ସ୍ତର ପିଲାମାନେ ଖେଳିଥାନ୍ତି ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପିଲାମାନେ ଯାଇକି ଖେଳିକି ଆସନ୍ତି ଏବଂ ଖେଳିବା ଦ୍ୱାରା ପିଲାମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି